ହଁ ମାଛ ଧରିବା ପାଇଁ ଆମେ ଆଗରୁ ପ୍ରସ୍ତୁତ ହେବା ଦରକାର କାରଣ ଜାଲ ଠିକ୍ ଅଛି ନା ନାଇଁ ଚିରି ଯାଇଛି କି କଣ ଯଦି ଫାଶୀ ବସେଇବା ଫାଶୀଟାକୁ ମଧ୍ୟ ଦେଖିବାକୁ ପଡ଼ିବ ଅଡ଼ୁଆ ହେଇଛି କି ଫାଶୀ ଭଲ ଅଛି ନା ନାହିଁ ଚିରା ଅଛି ନା ନାହିଁ ମାଛ ଖାଦ୍ୟ ପାଖରେ ଅଛି ନା ନାହିଁ ଯେଉଁଟାକୁ ମାଛ ଖାଦ୍ୟ ଦେଲେ ବହୁତ ମାଛ ମାତ୍ରାରେ ମାଛ ପଡ଼ିବେ ଏବଂ ଜାଲଟି ଯଦି ଚିରି ଯାଇଥିବ ପୁଣି ତା ପାଇଁ ନୂଆ ଜାଲ କିମ୍ବା ସିଲେଇ କରିକି ଜାଲକୁ ନେବାକୁ ପଡ଼ିଥାଏ ଡଙ୍ଗା ର ପ୍ରସ୍ତୁତ ମଧ୍ୟ କରିବାକୁ ପଡ଼ିଥାଏ ଡଙ୍ଗା ନେଲେ ବହୁତ ଦୂରକୁ ଆମେ ମାଛ ଧରିବାକୁ ଯାଇପାରିବା ଆଉ ପାଖରେ ମାଛ ତ ପଡ଼ନ୍ତିନି ମାଛ ପାଣି ମଝିକୁ ଯାଇକି ମାଛ ପକେଇବାକୁ ପଡ଼ିବ ନଦୀ ହଉ ସମୁଦ୍ର ହେଉ ତା ମଧ୍ୟରେ ଟଲରବି ହେଉ କିମ୍ବା ମେସିନ୍ ଡଙ୍ଗା ହେଉ ତାକୁ ତେଲ ଅଛି ନା ନାଇଁ ତାକୁ ଚେକ୍ କରିଆକୁ ପଡ଼ିବ ଆଉ ନହେଲେ ଆମେ ରାତିରେ ବାହାରିକି ମାଛ ଧରିବାକୁ ଗଲାବେଳେ ଭୋରରୁ ଭୋରରୁ ସିଆଡ଼େ ତେଲ ନଥିବ ଇଆଡ଼େ ଟାଙ୍କି ବନ୍ଦ ଥିବ ଆମେ କୋଉଠୁ ତାକୁ ତାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ତେଣୁ ମା ଆମେ ସେଇଥିପାଇଁ ଆଗରୁ ସବୁ ପ୍ରସ୍ତୁତ କରିବାକୁ ପଡ଼େ ଆଉ ବନିଶି କଣ୍ଟା ଠିକ୍ ଠାକ୍ ଅଛି ନା ନାହିଁ ଏହିଭଳି ସବୁ ଆମକୁ ମାଛ ଧରିବା ଆଗରୁ ଦେଖିଆକୁ ପଡ଼ିଥାଏ